ହଁ ଆଜ୍ଞା ନମସ୍କାର ଆଜ୍ଞା ନା ମୁଁ ଏଇ ଗୋଟେ ସୋ ରୁମ୍ ଯାଇଥିଲି ବଡ଼ି ୱାସ୍ଟା ଆଣିଲି ଭଲ ଅଫର୍ ଥିଲା ସେଥିପାଇଁ ନେଇ ଆସିଲି ଆଉ ଭଲ କାମ ବି ଦେଇଛି ଆଉ ସନ୍ତୁର୍ ବଡ଼ି ୱାସ୍ର ଭଲ କାମ ବି ଦେଇଛି ଭଲ ଗୋରା ବି ଟିକେ ଦିଶୁଛି ମୁହଁ ଚିକ୍ଚିକ୍ କରୁଛି ଆଉ ଭଲ ଲାଗିଲା ଆଉ ଅଫର୍ ଥିଲା ଆଉ ନେଇ ଆସିଲି ଆଜ୍ଞା ଅଫର୍ ଭଲ ଭଲ ତା'ର ହଁ ପରଫ୍ୟୁମ୍ ଭଲ ବାସ୍ନା ବି ଥିଲା ଆଜ୍ଞା